ହଁ ଆମର୍ ଓଡ଼ିଶା ନ ଆମର୍ ଓଡ଼ିଆମାନଙ୍କର ପରିଚୟ ହେଲା ଯେ ଆମର୍ ଘର୍ କେ କିଏ ଗୋଟେ ଯଦି କୁଣିଆ ଆସିବା ବୋଲେ ଆମେ ପହେଲା୍ ଆମେ ନମସ୍କାର୍ କରମୁଁ ଜୁହାର୍ କରମୁଁ ଆଉ ତାହାକେ ବସ ବୋଲ୍ମୁଁ ପାନ୍ କରି ଦେମୁଁ ତା'ପରେ ଆମେ ଗୋଡ଼ ଧୋଇବ ଯା ବୋଲମୁଁ ତା'ପରେ ଚା ପାଣି ଦେମୁଁ ଖାଏବାର୍ ଲାଗି ନାସ୍ତା ଦେମୁଁ ତା'ପରେ ଆମର୍ ଦୁଃଖ ସୁଖର ଆମେ କଥାବାର୍ତ୍ତା ହେମୁଁ ଦୁଃଖର୍ ସୁଖର୍ କଥାବାର୍ତ୍ତା ହେଇ ସାଇଲା ପରେ ସେ ଆମର୍ ଦୁଃଖର୍ କଥା କହେବେ ଆମେ ତାକର୍ ଦୁଃଖର୍ କଥା କହିମୁଁ ଇ ସବୁ ଗୁଡ଼ାକ ହଉଛେ ଆମର୍ ଓଡ଼ିଆମାନଙ୍କର ପରିଚୟ ଯେନ୍ତା କି ତାର୍ ମାନେ ଆମେ ମାନ୍ ସମ୍ମାନ୍ ବଡ଼ସି ସମୁଁ ସବୁ ଜାଗାରେ ଆମେ ସବୁ ମାନଙ୍କର୍ ଚିହ୍ନା ପରାୟେ ପରିଚୟ ବି ହେଇ ପାରସୁଁ ଓଡ଼ିଆମାନେ ଆମେ ଇ ସବୁ ଗୁଡ଼ାକର୍ ହଉଛେ ଆମର୍ ଓଡ଼ିଆମାନଙ୍କର୍ ପରିଚୟ ଭାଷା ଏ ଭାଷାରେ ଆମେ ଓଡ଼ିଆ ମାନକର୍ ଆଗକେ ବି କିଛି ଗୋଟେ ଉନ୍ନତ୍ତି କରବାର୍ ବି କିଛି ତରିକା ଅଛେ ମାନ୍ ସମ୍ମାନ୍ ଅଛେ ଇ ଜାଗାରେ ସେ ବି ପରିଚୟ ଦବା ପରେ ସିଏ ବି ଆନନ୍ଦ ଉପଭୋଗ କରସି ଆମେ ବି ଆନନ୍ଦ ଉପଭୋଗ କରସୁଁ ଇଟା ହଉଛେ ଆମର୍ ଓଡ଼ିଶାର ପରିଚୟ